ଆମର୍ ସମାରୋହରେ ବିବାହ ବହୁତ୍ ଜାଗଜମକରେ ହେସି ଯେନ୍ତାକି ଇହାଦେ ଆମର୍ ମାଟି ଆନବେ ମାଟି ପକାବେ ତା'ର୍ ପରେ ଜାମ୍ ଡ଼ାଲ୍ ଲଗାବେ ଜାମ୍ ଡ଼ାଲ୍ ଲଗେଇକିନା ଫିର୍ ମହୁଲ୍ ଡ଼ାଲ୍ ଆନବେ ମହୁଲ୍ ଡ଼ାଲ୍ ଆନବେ ଗୁଟେ ଜାଗାରେ ଥୋଇଦେବେ ତ ସେଟା ଫିର୍ ସମସ୍ତେ ଟୁକେଲ୍ମାନେ ଥିବେ ସେ ଜାଗାକେ ନେଇଯିବେ ସେନ୍ ସେଟା ଫେର୍ ପୂଜାପୂଜି କରିକିନା ସେଟାକେ ଘର୍କେ ଆନ୍ବେ ଫିର୍ ସେ ପିଲା ହେଉକି ଟୁକେଲ୍ ହେଉ ତା'ର୍ ଲାଗି ତା'ର୍ ଲାଗି ଫିର୍ ଆମେ ଇଟା ଚିର୍କା ପାନି କର୍ସୁଁ ବଜାକୁଜା ନେଇକିନା ସମସ୍ତେ ପୁରା ନାଚ ଡ଼େଗ କରିକିନା ସମସ୍ତେ ହଲଦୀ ଲଗାସନ୍ ହଲଦୀ ରସମ୍ରେ ଯେତେ ଟୁକେଲ୍ ହେଉ କି ପିଲା ହେଉ ସମସ୍ତେ ଲଗେଇକିନା ସମସ୍ତେ ବଜାବଜେକି ନଚା ଡ଼େଗା କର୍ବେ ଫିର୍ ମେହେନ୍ଦୀ ହେବା ମେହେନ୍ଦୀରେ ସମସ୍ତେ ପରିବାର୍ ଯାଇକି ସମସ୍ତେ ମେହେନ୍ଦୀ ଲଗେଇହେବେ ମେହେନ୍ଦୀବାଲିକେ ଡ଼ାକ୍ବେ ଫେର୍ ବକ୍ସ୍ ଆନିକିନା ଗାନା ବଜାବେ ସମସ୍ତେ ନଚା ଡ଼େଗା କରୁଥିଲାବେଲେ ଆଡ଼େ ଫେର୍ ଖାନା ବି ବନୁଥିସି ସମସ୍ତେ ସମସ୍ତଙ୍କର୍ ଲାଗି ଯେତେ ପଡ଼ାରେ ଥିବେ ସବୁ ଝିଅ ପିଲା ସମସ୍ତେ ସେ ଜାଗାରେ ଗୁଟେ ଜାଗାରେ ଠୁଲ୍ ହେଇକରି ସମସ୍ତେ ନାଚ୍ବେ ଡ଼େଗ୍ ବେ